ଆମର ପୂର୍ବପୁରୁଷ ଗୋଟେ ହୋଟେଲ୍ ଅଛି ଆମର ପିଢ଼ି ପରେ ପିଢ଼ି ତା'କୁ ଚଳେଇ ଆସିଛନ୍ତି ଆଉ ଠିକ୍ ଭାବରେ ଆମର ସେଇଟା ପରିବାରରେ ସେଟା ଚାଲି ଆସିଛି ସମସ୍ତେ ସେଟା ହୋଟେଲ୍ଟାକୁ ଖୁସି ମନରେ ଚଳାନ୍ତି ପିଢ଼ି ପରେ ପିଢ଼ି ଇଏ ପରେ ଚଳାନ୍ତି ହୋଟେଲ୍କୁ ସମସ୍ତେ ଚଳାନ୍ତି ପରିବାର ସମସ୍ତ ସଦସ୍ୟ ହୋଟେଲ୍କୁ ଯାଇକିରି ତା'କୁ ବୁଝାସୁଝା କରନ୍ତି ଓ ଚଳାନ୍ତି ପରିବାରରେ ସମସ୍ତେ